ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଭଲ ଏବଂ ଆମର ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ହଉ ଗର୍ଭବତୀ ମହିଳା ମାନଙ୍କର ଜନନୀ କାର୍ଡ଼ ହଉ ଏସବୁ ମାଧ୍ୟମରେ ଗରିବ ଲୋକମାନେ ବହୁତ ସାରା ସେବା ତାଙ୍କର ଯେଉଁ ଯାଉଛନ୍ତି ମେଡ଼ିକାଲ କୁ ସେମାନଙ୍କର କିଛି ବି ଆମର ରହିଛି ତାଙ୍କର ଯେଉଁ ରହୁଛି ବୀମା କାର୍ଡ଼ ମାନେ ସବୁ ଅଛି ସେମାନେ ଫାଇନାନସିଆଲି ସେମାନେ ବହୁତ ପ୍ରୋଟେକ୍ଟ ହଉଛନ୍ତି ସେମାନେ ବହୁତ ସୁବିଧା ମଧ୍ୟ ପାଇପାରୁଛନ୍ତି ମେଡ଼ିକାଲ ମାନଙ୍କରେ ଏଗୁଡ଼ା ସବୁ ରହିବା ନିହାତି ଦରକାର ନିହାତି ଜରୁରୀ କାହିଁକି ନା ଗରିବ ଲୋକମାନେ ଆଜିକାଲିତ ସମସ୍ତେ ଧନୀ ନାହାଁନ୍ତି ନା ଆମ ଦେଶରେ ହଉ ଓଡ଼ିଶାରେ ହଉ କି ଆମ ଗାଁ ଲୋକମାନେ ହଉ ନା କାହିଁକି ଆଜିକାଲି ସମସ୍ତେ ସମସ୍ତେ ଧନୀ ନୁହଁନ୍ତି ପ୍ରାୟ ଗରିବ ଅଛନ୍ତି ପ୍ରାୟ ଧନୀ ଅଛନ୍ତି ଧନୀ ଲୋକମାନେ ତ ଏମିତି ପଇସା ଉଡ଼େଇକି ତାଙ୍କର ଯେତେ ବି ପ୍ରାଇଭେଟ ହଉ ବା ଗଭର୍ଣ୍ଣମେଣ୍ଟ ହଉ ତାଙ୍କୁ ଯେତେ ପଇସା ଲାଗିଲେ ବି କିଛି ଫରକ ପଡ଼ିବନି କିନ୍ତୁ ଗରିବ ଲୋକମାନଙ୍କୁ ଏହି କାର୍ଡ଼ ଗୁଡ଼ା ନିହାତି ଦରକାର ସେଥିପାଇଁ ସମସ୍ତେ ମୁଁ ଏତିକି ଅନୁରୋଧ କରୁଛି କି ଏ ସେମାନଙ୍କୁ କିଛି ସୁବିଧା ଯୋଗାଇ ଦେଲେ ବହୁତ ଉପକୃତ ହେବେ ସେମାନେ